ଆମ କନ୍ଧମାଳରେ ମୁଖ୍ୟତଃ ହେଉଛି ହଳଦୀ ବିଭିନ୍ନ ଗାଁର ଲୋକମାନେ ଏହି ହଳଦୀ ଲଗାଇଥାନ୍ତି ଏବଂ ଏହା ବହୁତ ଦୁରଦୂରାନ୍ତରରୁ ଲୋକମାନେ ଆସି ଏହି ହଳଦୀ ନେଇକି ଯାଇଥାନ୍ତି ଯାହାଫଳରେ କି ଏହି ହଳଦୀ ବହୁତ ପସନ୍ଦଯୁକ୍ତ ହୋଇଥାଏ